ବର୍ତ୍ତମାନ ଜମାନା କେ ଦେଖିଲେ ସବୁ ତ ବର୍ତ୍ତମାନ ଜମାନା ରେ ଆମର୍ ସୋସିଆଲ୍ ମିଡ଼ିଆ କାରବାର୍ ଚାଲିଲା ନ ତ ମୋର୍ ମୋତେ ସୋସିଆଲ୍ ମିଡ଼ିଆ ଗୁଟେ ଏଇଟା ଭଲ୍ ମାଧ୍ୟମ ହେ ସୋସିଆଲ୍ ମିଡ଼ିଆ ଦ୍ଵାରା ଲୋକଙ୍କର୍ ପାଖରୁ ଗୁଟେ ଜିନିଷ୍ ଟା ଯେନ୍ତା ବହୁତ ଅତି ଶୀଘ୍ର ପହଞ୍ଚି ପାରୁଛେ ସୋସିଆଲ୍ ମିଡ଼ିଆରେ ମୁଇଁ ମଧ୍ୟ ସେଥିରୁ ସୋସିଆଲ୍ ମିଡ଼ିଆର ଭାଗିଦାରୀ ହେ ସୋସିଆଲ୍ ମିଡ଼ିଆରେ ମୁଇଁ ବି ମୋର୍ ଫଟୋ କେ ସେୟାର୍ କରସି ଆମର୍ ଯେନ୍ତା କେ ହେଲା ୟୁଟ୍ୟୁବ୍ ଫେସବୁକ୍ ଇନଷ୍ଟା ସବୁଠି ଆମେ ସୋସିଆଲ୍ ମିଡ଼ିଆ ଦ୍ଵାରା ଆମର୍ ନିଜର୍ ଫଟୋ ତାର୍ ସାଙ୍ଗେ ସାଙ୍ଗେ ବହୁତ କିଛି ଆମେ ସୋସିଆଲ୍ ମିଡ଼ିଆରେ ଆମର୍ ଜିନିଷ୍ ମାନେ ଛାଡ଼ି ପାରସୁ ସୋସିଆଲ୍ ମିଡ଼ିଆ ଦ୍ଵାରା ଆମେ ଯେଇଁ ଜିନିଷ୍ ବି ଚାହିଁବା ଅତି ଶୀଘ୍ର ବହୁତ ଜଲ୍ଦିରେ ସେଇ ଜିନିଷ ଟା ପାଇଁ ପାରୁଚୁ ଆଗ କାଳେ ତ ଏନ୍ତା ଜମାନା ନେଇ ଥିନ ଯେନ୍ ସୋସିଆଲ୍ ମିଡ଼ିଆ ଦ୍ଵାରା ଆମର୍ ଯେନ୍ ଜିନିଷ୍ ବି ଖୋଜିଲେ ପାଇଁ ପାରୁଥିନେ ବର୍ତ୍ତମାନ୍ ଜମାନା କେ ଦେଖିଲେ ସୋସିଆଲ୍ ମିଡ଼ିଆ ସବୁ ଜମାନା ହିଁ ସୋସିଆଲ୍ ମିଡ଼ିଆ ଦ୍ଵାରା ପରିଚାଲିତ ହେଲାନୁ ତେଣୁ ମୋର ମୋତେ ସୋସିଆଲ୍ ମିଡ଼ିଆ ଦ୍ଵାରା ଲୋକ ସୋସିଆଲ୍ ମିଡ଼ିଆ ଦ୍ଵାରା କନେକ୍ଟ ହେଇ ପାରିଲେ ଲୋକଙ୍କର୍ ପାଖେ ଯେନ୍ ଜିନିଷ୍ ବି ସୁବିଧା ଅସୁବିଧା ଆମ ସୋସିଆଲ୍ ମାଧ୍ୟମରେ ଅତି ଶୀଘ୍ର ପହଞ୍ଚି ପାରୁଛି ଆମେ ଯଦି କାକେ ବି କିଛି ବି କିଛି ପ୍ରକାର୍ ର ଅସୁବିଧା ହେଲା ତାମାନେ ନିୟୁଜ୍ ମାଧ୍ୟମ ଆମ ନିୟୁଜ୍ ମାଧ୍ୟମରେ ସୋସିଆଲ୍ ମିଡ଼ିଆ ଦ୍ଵାରା ନିୟୁଜ୍ ମାଧ୍ୟମରେ ଆମେ ଲୋକଙ୍କର୍ ପାଖରୁ ଅତି ଶୀଘ୍ର ଜାନି ପାରୁଛୁ ଯାଇ ଖବର୍ ବି ହେଲା ଆମର୍ ବହୁତ ଦୂର ଦୂରା ଅନ୍ତରୁ କିଛି ଘଟଣା ବି ଯଦି ଘଟି ଯାଇଥିବା ବେଳେ ଆମେ ସୋସିଆଲ୍ ମିଡ଼ିଆ ଦ୍ଵାରା ଆମେ ଅତି ଶୀଘ୍ର ସେ ଜିନିଷ୍ କେ ଖବର୍ ପାଇଁ କରି ସେଥିର୍ କିଛି ପଦକ୍ଷେପ ବି ନେଇ ପାରମା କିଛି କରି ହେବା ତେଣୁ ମୋର୍ ହିସାବେ ସୋସିଆଲ୍ ମିଡ଼ିଆ ଗୁଟେ ବହୁତ ଭଲ୍ ମାଧ୍ୟମ ସୋସିଆଲ୍ ମିଡ଼ିଅମ୍ ଦ୍ଵାରା ସୋସିଆଲ୍ ମିଡ଼ିଆ ଦ୍ଵାରା ବହୁତ ଲୋକ୍ ଉପକୃତ ହେଇ ପାରୁଛନ୍ ଆଉ ଏଥିର୍ ୟୁଟିଲାଇଜ୍ ଯେନ୍ ମାନେ କରି ପାରୁଛନ୍ ତାର୍ ଦ୍ଵାରା ବହୁତ କିଛି ଆଗକେ ଅଗ୍ରଗତି କରି ପାରୁଛନ୍ ସୋସିଆଲ୍ ମିଡ଼ିଆ ଦ୍ଵାରା ଲୋକ୍ ବହୁତ କିଛି ପୋଷ୍ଟ କରୁଛନ୍ ଫଟୋ ଫଟୋ ନୁ ନେଇ କରି ନାଚ ଗୀତ ସବୁ ଜିନିଷ୍ ସୋସିଆଲ୍ ମିଡ଼ିଆ ଦ୍ଵାରା ପୋଷ୍ଟ କରାଯାଇ ପାରୁଛି କହିବାକୁ ଗଲେ ମୁଇଁ ତ ସୋସିଆଲ୍ ମିଡ଼ିଆ ଦ୍ଵାରା ବହୁତ କନେକ୍ଟ ସୋସିଆଲ୍ ମିଡ଼ିଆରେ ମୁଇଁ ମୋର୍ ଫଟୋ ନୁ ନେଇ କରି ସବୁ କିଛି ଡେଲି ରୁଟିନ୍ ସବୁ କିଛି ମୁଇଁ ଛାଡ଼ସି ଯ ଦ୍ଵାରା କି କିନି ନିଜେ ନିଜେ ଡେଲି ଜିନିଷ୍ ମାନେ ହବା ସାଙ୍ଗେ ସାଙ୍ଗେ ଲୋକ ବି ନିଜର୍ ଡେଲି ଜିନିଷ୍ ମାନେ ସେମାନେ ବି ଯେନ୍ତା ସେ ଦ୍ଵାରା ଉପକୃତ ହେଇ ପାରିବେ ଡେଲି କାର୍ଯ୍ୟ ବିଷୟରେ ଅବଗତ ହେଇ ପାରବେ ସେ ଉପରେ ମୁଇଁ ଲୋକ୍ ବି ଇଟା ସନ୍ଦେଶ ଦେସି ଜ ଦ୍ଵାରା ସୋସିଆଲ୍ ମିଡ଼ିଆ ଦ୍ଵାରା ସେମାନେ ବି କନେକ୍ଟ ହେଇ କରି ନିଜର୍ ଡେଲି କାର୍ଯ୍ୟ ଗୁଡ଼ାକେ ଅବଗତ ହେଇ ପାରବେ